ଆମ ନବରଙ୍ଗପୁର ଜିଲ୍ଲାରେ ପାରମ୍ପାରିକ ପର୍ବ ବା କାର୍ଯ୍ୟକ୍ରମ ବହୁତ ପାଳନ କରାଯାଏ ଆମର ଓଡ଼ିଶା ହେଉଛି ଏକ ପର୍ଯ୍ୟଟନସ୍ଥଳୀ ଏହା ବର୍ଷକୁ ବାର ମାସରେ ତେର ପର୍ବ ପଡ଼ିଥାଏ ଆମର ଏଇଠି ମହାଶିବରାତ୍ରି ନୂଆଖାଇ ରଜ ଏଗୁଡ଼ାକ ସବୁ କିଛି ହୋଇଥାଏ ଏହା ଦ୍ଵାରା ବାହାରରୁ ବହୁତ ପର୍ଯ୍ୟଟକ ବି ଆସିଥାନ୍ତି ଆଉ ପର୍ଯ୍ୟଟକମାନେ ଆଖ ପାଖରେ ବୁଲିବା ପାଇଁ ବହୁତ ମନ୍ଦିରଗୁଡ଼ାକ ଅଛି ଶିବ ମନ୍ଦିରଗୁଡ଼ାକ ତାହିଁରେ ପର୍ଯ୍ୟଟକମାନେ ବୁଲି ବହୁତ ଭଲ ବୋଲି କହିଥାନ୍ତି